ହଁ କୁହନ୍ତୁ କ'ଣ ହେଇଛି କି ଆପଣ ଦଶଟା ପରେ ଆସିପାରିବେ ହଁ ଦଶଟା ପରେ ମୁଁ ଦଶଟାରୁ ବାରଟା ଯାଏଁ ରହିବି ତ ତା'ପରେ ସାର୍ମାନେ ଅଛନ୍ତି ବୁଝିଦେବେ ଆପଣଙ୍କୁ ମୁଁ ଆପଣଙ୍କୁ ଯଦି ସୁବିଧା ହେଉନାହିଁ ତାହେଲେ ଆପଣ ଦୁଇଟା ପରେ ଆସି ପାରିବେ କି ଦୁଇଟା ପରେ ଆସିବେ ମୁଁ ଥିବି ତ ଆପଣ ଦେଖା କରିପାରିବେ ହଁ ମୁଁ ଦୁଇଟା ତ ମୁଁ ରବିବାର ଆପଣ ରବିବାର ଦେଖିକି ଆସନ୍ତୁ ନହେଲେ ରବିବାରେ ମୁଁ ଥାଉଛି ଫୁଲ୍ ଡେ' ଥାଉଛି ତ ଆପଣ ଆସିକି ଦେଖା କରିପାରିବେ ସକାଳୁ ନଅଟା ନଅଟା ପରେ ହୁଁ ରବିବାର ଦିନ ରବିବାର ଦିନ ନଅଟା ନଅଟା ଆପଣ ହଁ ତ ଆପଣ ସେଇ ଟାଇମ୍ ଦେଖିକି ଆଉ କେଉଁଦିନ ନହେଲେ ତ ଆପଣ ଆସିପାରିବେ ହଁ ରବିବାର ଦିନ ରବିବାର ଦିନ ମୋର ଫୁଲ୍ ଡେ' ଥାଉଛି ତ ମୁଁ ରହୁଛି ସେଦିନ ତ ଆପଣ ଆସିପାରିବେ ଆଉ କେଉଁ ରବିବାର ଦେଖିକି ଆସିପାରିବେ ଦିନ ତ ଆପଣ ଗୁରୁବାର ଦିନ ଆସିପାରନ୍ତି ହଁ ଶହେ ଉପରେ ଦେଖିବା ପାଇଁ ଶହେ ଆଉ ବାକି ମେଡ଼ିସିନ୍ ତୁମେ ଆଣିବ ଯା ଆଣିବା କଥା ଲେଖିକି ଦେବ ପାଖ ପାଖ ମେଡ଼ିସିନ୍ ଷ୍ଟୋର୍କୁ ଯିବାକୁ ପଡ଼ିବ

ହଁ ହଁ ହଁ ହଁ